ଓଡ଼ିଶାର ଲୋକମାନେ ଉପଭୋଗ କରୁଥିବା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ଯେମିତିକି ମକରସଂକ୍ରାନ୍ତି ହେଲା ମକରସଂକ୍ରାନ୍ତିରେ ଓଡ଼ିଆର ନୂଆ ନବବର୍ଷ ପାଳନ କରାଯାଏ ମନ୍ଦିରକୁ ଶିବ ମନ୍ଦିରକୁ ଯାଆନ୍ତି ମକର ଚାଉଳ ତିଆରି ହୁଏ ଆଉ ରଜଉତ୍ସବ ପାଳନ ହୁଏ ରଜରେ ରଜ ପାଞ୍ଚଦିନ ହୁଏ କୃଷକମାନେ ବିଲକୁ ଯାଆନ୍ତି ନାହିଁ ଆଉ ରଜରେ ପୋଡ଼ପିଠା ତିଆରି କରାଯାଏ ନୂଆଡ୍ରେସ୍ ପିନ୍ଧନ୍ତି ପ୍ରଥମ ରଜ ହେଲା ପହିଲି ରଜ ଦ୍ଵିତୀୟ ରଜ ରଜସଂକ୍ରାନ୍ତି ତୃତୀୟ ରଜ ହଉଛି ବସୁମତୀସ୍ନାନ ଏଥିରେ ଉଁ ବସୁଧା ମାଁଙ୍କୁ ପୂଜା କରାଯାଏ ଉଁ ପୋଡ଼ପିଠା କରାଯାଏ ଉଁ ପୋଡ଼ପିଠା ଖିଆ ହୁଏ ପାଲା ହୁଏ ବହୁତ ବହୁତ ପ୍ରକାର ଦୋଳି ଖେଳନ୍ତି ବିଭିନ୍ନ ଯାତ୍ରା ବୁଲିବାକୁ ଯାଆନ୍ତି ବିଭିନ୍ନ ପ୍ରକାରର ଖେଳ ଖେଳନ୍ତି ଯେମିତିକି ଚାସ୍ ହେଲା ଲୁଡ଼ୁ ହେଲା ଖେଳ ଖେଳୁ ଲୁଡ଼ୁ ଖେଳିବା ଚାସ୍ ଖେଳିବା ଦୋଳି ଝୁଲିବା ବିଭିନ୍ନ ପ୍ରକାର ଯାତ୍ରା ଦେଖିଯିବା ମେଳା ହୁଏ ପାଲାହୁଏ ବିଭିନ୍ନ ପ୍ରକାରର ରଜ ମହୋତ୍ସବ ପାଳନ କରନ୍ତି